ଆରେ ଭାଇ ଆପଣ ପେଟ୍ରୋଲ୍ ପମ୍ପ୍ରେ କାମ କରନ୍ତି ନା ଏବେ ଅଛନ୍ତି ନା ବାହାରି ଆସିଲେଣି ଏ ଭାଇ ଏବେ ପେଟ୍ରୋଲ୍ ପମ୍ପ୍ର କେତେ ତେଲ ଦର କେତେ ବଢ଼ିଯାଇଛି ଏବେ ତ ଲାଗୁଛି ଆଉ ଗାଡ଼ି ଚଲେଇବା ବନ୍ଦ ହୋଇଯିବ ବୋଧେ ଏମିତି ହେଉଛି କ'ଣ ପାଇଁ ଏମିତି କହିପାରିବ ଏତେ ପେଟ୍ରୋଲ୍ ଦରର କାରଣଟା କ'ଣ ହଁ ଠିକ୍ ଯେ ଭାଇ ଆପଣ କୁହନ୍ତୁ ଆଗରୁ ଶହେ ଟଙ୍କାରେ ଦୁଇ ଲିଟର୍ ତେଲ ମୁଁ ପକେଇକି ଯାଇପାରୁଥୁଲି ଏବେ ଶହେ ଟଙ୍କାରେ ଗୋଟେ ଲିଟର୍ ତେଲ ବି ହେଉନି ତ ଏବେ ଲୋକମାନଙ୍କର ଯିବା ଆସିବାରେ ବହୁତସାରା ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ୁଛି ତ ଲୋକମାନେ ଏବେ ଚିନ୍ତା ତ କଲେଣି ଗାଡ଼ି ପୁଣିଥରେ ଛାଡ଼ିଦେଇକି ପାଦରେ ଯିବା ଆସିବା କରିବେ ବୋଧେ ଯେମିତି ତେଲ ଦର ଯଦି ବଢ଼ିବ ତ ଗାଡ଼ି ହିଁ ବନ୍ଦ ହୋଇଯିବ ବୋଧେ ହଁ ଠିକ୍ କହିଲେ ଆପଣ ତ ଏବେ କିନ୍ତୁ ଯାହା ହେଉଛି ସରକାର ଯାହାବି କରୁଛନ୍ତି ପେଟ୍ରୋଲ୍ ଡ଼ିଜେଲ୍ର ରେଟ୍ ବଢ଼ାଇକି ମଣିଷ ପାଖରେ ଯେତିକି ଅସୁବିଧା ସମ୍ମୁଖୀନ ହେବେ ସେତିକି ତାଙ୍କର ଉନ୍ନତି ବି ପରବର୍ତ୍ତୀ ମୁମେଣ୍ଟ୍ରେ ହୋଇପାରିବ ମୋତେ ଲାଗୁଛି ତାଙ୍କର ଉନ୍ନତି ଯେତିକି ଅସୁବିଧା ଯେତିକି ହେଉଛି ସେତିକି ବି ଉନ୍ନତି ହୋଇପାରିବ ହେଲେ ଲୋକମାନେ ସେଇଟାକୁ ବୁଝିବା ଦରକାର ହଁ ଠିକ୍ କହିଲେ ଭାଇ ହଉ ଠିକ୍ ଭାଇ ଆପଣ ଯାଆନ୍ତୁ ଠିକ୍ ଅଛି ଯାହା ହେଉ ଧନ୍ୟବାଦ ଆପଣ ଏତିକି କିଛି ମୋତେ କହିପାରିଲେ ମୁଁ କିଛି ଜାଣିପାରିଲି ଯେ ଏଇଥିପାଇଁ ଯେ ପେଟ୍ରୋଲ୍ ଡିଜେଲ୍ ରେଟ୍ ଏବେ ବଢ଼ୁଛି ତ ଏବେ ଲୋକମାନେ ହିଁ ସଚେତନତା ହେବା ନିହାତି ଦରକାର ଧନ୍ୟବାଦ